ହ୍ୟାଲୋ ସ୍ୱିଗିନୁ କହୁଛନ୍ କାଏଁ ତମେ ମୁଇଁ ଖାଏବାର୍ ଜିନିଷ୍ କେତେ ଅର୍ଡ଼ର୍ କର୍ବାର୍ ଅଛେ ଆରୁ ତମର୍ ହୋଟେଲ୍ ନେ କାଏଁ କାଏଁ ଜିନିଷ୍ ବନେଇଛ କା'ଣା କା'ଣା କରିଛ ଆରୁ ସେଇ ହିସାବରେ କହ ମୁଇଁ ଅର୍ଡ଼ର୍ କର୍ମି ଆରୁ କେନ୍ଟା ବେଶୀ କହ ଯେ ମୁଇଁ କେନ୍ଟା ବେଶୀ ପସନ୍ଦ୍ ଲାଗ୍ବା ସେଇ ହିସାବେ ମୁଇଁ ଅର୍ଡ଼ର୍ କର୍ମି ଆରୁ କହେମି